ହ୍ୟାଲୋ ହ୍ୟାଲୋ କିଏ କହୁଥିଲେ କିଏ କହୁଥିଲେ ହଁ ହଁ କୁହନ୍ତୁ ଆପଣ ଆପଣ କିଏ କହୁଛନ୍ତି ଆଗ ନାଁଟା କହିଲେ ଆଚ୍ଛା ଆପଣ ଆଗରୁ କ'ଣ ନିଜ ଘର ଥିଲେ ନା ନାହିଁ ଫ୍ଲାଟ୍ଟା କିଣିବେ ଆଚ୍ଛା ମୁଁ କହିଦେଉଛି ଆଗ ମୋ କଥାକୁ ଟିକେ ଧ୍ୟାନ ଦେଇ ଶୁଣନ୍ତୁ ହେଲା ଘରଟା ହେଉଛି ସତର ଶହ ସ୍କୋୟାର୍ ଫୁଟ୍ର ହେଲା କିଚେନ୍ ରୁମ୍ ହେଲା ଦୁଇଶହ ସ୍କୋୟାର ଫୁଟ୍ ହେଲା ଘର ସହିତ ଲାଟ୍ରିନ୍ ବାଥ୍ରୁମ ଆଟାଚ୍ ଅଛି ସେଇଟା ଆପଣଙ୍କୁ ଆସିଯିବ ସ୍କୋୟାର ଫୁଟ୍କୁ ତିନି ହଜାର ଟଙ୍କା ଲେଖାଏଁ

ତିନି ହଜାର ଟଙ୍କା ଆସିଯିବ ଆଉ କ'ଣ ଜାଣିବାକୁ କୁହନ୍ତୁ ସାର୍ ଟୋଟାଲ୍ ହେବ ଇଏ ହେଲା ସାତ ଶହ ସ୍କୋୟାର ଫୁଟ୍ ଇଏ କିଚେନ୍ ରୁମ୍ ହେଲା ଦୁଇ ଶହ ସ୍କୋୟାର ଫୁଟ୍ ବାଥରୁମ୍ ହେଉଛି ଶହେ ସ୍କୋୟାର ଫୁଟ୍ ହେଲା ଟୋଟାଲ୍ ହଜାରେ ତିନି ଲକ୍ଷ ପାଖାପାଖି ଆସିଯିବ ତିନି ତିନି କୋଟି ପାଖାପାଖି ଆସିଯିବ ଏଇଟା ହେଉଛି ଆମର ଆମର ସିଷ୍ଟମ୍ ଅଛି ଶୁଣନ୍ତୁ ଆମର ସିଷ୍ଟମ୍ ଅଛି ଅନେଶତ ବର୍ଷ ପାଇଁ ଏଇଟା ଆପଣ ନେଇ ପାରିବେ ଫ୍ଲାଟ୍ଟାକୁ ଅନେଶତ ବର୍ଷ ପରେ ଆପଣ ରିନ୍ୟୁଆଲ୍ କରିବେ ହେଲା ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ ହଁ ପାର୍କିଂ ପାଇଁ ତଳେ ଅଛି ସିଷ୍ଟମ୍ ଅଛି କାର୍ ପାର୍କିଂ କରିହେବ ଆଚ୍ଛା କାହା ନାଁରେ ହେବ ଆପଣଙ୍କ ନାଁରେ ନା ଆପଣଙ୍କ ୱାଇଫ୍ ନାଁରେ କାହା ନାଁରେ ହେବ ଆଚ୍ଛା ଆଉ କ'ଣ ଜାଣିବାକୁ କୁହନ୍ତୁ ହଁ ସ୍ପେସ୍ ଫେସ୍ ସଫିସେଣ୍ଟ୍ ସ୍ପେସ୍ କିଛି ଅସୁବିଧା ନାହିଁ କାର୍ ପାର୍କିଂ କରିପାରିବେ ଆରାମରେ ଲୋକ ଭଲ ଲୋକ ସବୁ ରହୁଛନ୍ତି ଫ୍ଲାଟ୍ ମାନେ ଯିଏ ଯାହା ଫ୍ଲାଟ୍ରେ ରହିବେ ଆଗୁଆ ଆଡ଼ଭାନ୍ସ ଆପଣଙ୍କୁ ଦେବାକୁ ପଡ଼ିବ ଆପଣଙ୍କ ନାଁରେ ହଁ ଆପଣଙ୍କ ନାଁରେ ବୁକ୍ ହେବ ମାନେ ଆଡ଼ଭାନ୍ସ ଆପଣଙ୍କୁ ଦେବାକୁ ପଡ଼ିବ ସତୁରି ହଜାର ଟଙ୍କା ଆଡ଼ଭାନ୍ସ ଦେବାକୁ ପଡ଼ିବ

ସେଠି ପାଖରେ ବି ଆମର ସବୁ ଅଛି ରିଲାଏନ୍ସ ଫ୍ରେଶ୍ ଅଛି ତା'ପରେ ପାଖରେ ସେଠି ସୁବିଧା ସବୁ ଅଛି ମାର୍କେଟ ଅଛି ବଡ଼ ବଡ଼ ବିଲ୍ଡିଂ ଅଛି ହେଲା କିଛି ଅସୁବିଧା ନାହିଁ ଆପଣମାନଙ୍କୁ ରହିବା ପାଇଁ ହଁ ଆପଣ ବି ଯଦି ଗାଡ଼ି ଫାଡ଼ି ସୁବିଧା ବି ଯଦି ଦରକାର ହୁଏ ସେଠି ପାଖରେ ଟ୍ରାଭେଲ୍ସ ବି ଅଛି ହଁ ଆପଣ ଆସିକିନା ଆପଣ ନମ୍ବରଟା କହି ଦିଅନ୍ତୁ ମୁଁ ନମ୍ବରଟା ଇଏ ଏଣ୍ଟ୍ରି କରି ଦେଉଛି ଆଚ୍ଛା ହଉ ସେଭେନ୍ ନାଇନ୍ ସେଭେନ୍ ଏଇଟ୍ ୱାନ୍ ନାଇନ୍ ସିକ୍ସ୍ ଡବଲ ଟୁ ଫାଇଭ୍ ତ ଆଚ୍ଛା ହଉ ଠିକ୍ ଅଛି ସାର୍ ଥାଙ୍କ୍ ୟ୍ୟୁ ଆପଣ ଆସନ୍ତୁ